ମଧୁମେହର ମୁକାବିଲା ପାଇଁ ଆପଣଙ୍କ ଗାଁରେ ଲୋକପ୍ରିୟ ଉପଚାର ଅଛି ହଁ ଆମ ଗାଁରେ ବହୁତ ପ୍ରକାର ଲୋକପ୍ରିୟ ଉପଚାର ଆଛି ସେଥିମଧ୍ୟରୁ ଗୋଟିଏ ହେଲା ପିଜୁଳି କଅଁଳିଆ ପିଜୁଳି ପତ୍ରକୁ ଗ୍ରାଇଣ୍ଡିଙ୍ଗ କରିକି ପିଇବ ନ ହେଲେ ଭେର୍ସୁଙ୍ଗ ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ପିଇବ ଆଉ ମଧ୍ୟ ଅଛି ଯେ ଯେତେକ ପ୍ରକାର କଷା ଜିନିଷ ଖାଇବ କଲରା ସିଜା ଖାଇବ କଲରା ଭଜା ଖାଇବ ଆଉ ଏହିଭଳିଆ ଆଉ ନ ହେଲେ କଦଳୀ କଷା ଖାଇବ କିନ୍ତୁ କୌଣସି ପ୍ରକାର ଆମ୍ବ ପାଚିଲା ଆମ୍ବ ହେଉନା କାହିଁକି ମିଠା ଜିନିଷ ହେଉନା କାହିଁକି ଏହି ପ୍ରବି ଖାଉ ଯଦି ଆମେ ଜିନିଷ ରୋକି ପାରିବା କି ବା ଭାତ କମ୍ ପରିମାଣରେ ଖାଇବା ରୁଟି ଅଧିକ ଖାଇବା ନିଉଟ୍ରାନ୍ସ ଜିନିଷ ଖାଇବା କିନ୍ତୁ ପାଚିଲା କଦଳୀ କେବେବି ଖାଇବା ପାଚିଲା କଦଳୀରେ ହାଇଡ଼୍ର କାର୍ବହାଇଡ଼୍ରେଟ୍ ଅଧିକ ଅଛି ଫଳରେ ମଧୁମେହର ପରିମାଣ ବେଶୀ ପରିମାଣ ହୋଇଯାଏ ସେଥିପାଇଁ ଏତିକି ଅନୁରୋଧ ଲୋକମାନଙ୍କୁ ମଧୁମେହର ମୁକାବିଲା ପାଇଁ ଏ ଯେତେକ ପ୍ରକାର କଷା ଜିନିଷ ପାଟିକୁ ଲାଗୁଥିବ ସେହି ପ୍ରକାର କଷା ଜିନିଷର ଉପଚାର କରନ୍ତୁ